ବର୍ତ୍ତମାନ ସମୟରେ ସମସ୍ତେ କେବଳ କେମିତି ସୁବିଧାରେ ଗ୍ୟାସ୍ରେ ରୋଷେଇ କରି ଶୀଘ୍ର କାମ ସାରିବେ ବା ରୋଷେଇ କାମ ସାରିବେ ସେଥିପାଇଁ ସମସ୍ତେ ଏବେ ଏ ଗ୍ୟାସ୍କୁ ଆପଣେଇଛନ୍ତି ମୋ ପୁରୁଣା କାଳରେ ସେତେବେଳେ ଚୁଲିର ବ୍ୟବହାର କରୁଥିଲେ ଏବେ ଚୁଲିକି ସମସ୍ତେ ଭୁଲିଗଲେଣି ଟି ଘରେ ଘରେ କେବଳ ଗ୍ୟାସ୍ ଦ୍ୱାରା ରୋଷେଇବାସ କରୁଛନ୍ତି ଏଇ ଗ୍ୟାସ୍ଟାକୁ ଆମେ କେମିତି ଭଲସେ ବ୍ୟବହାର କରିପାରିବା ଏଁ ଯେଉଁ ଏଲ ପି ଜି ଗ୍ୟାସ୍ ଆମେ ବ୍ୟବହାର କରୁଛେ ସିଲିଣ୍ଡର୍କୁ ନେଇକି କେମିତି ଆମେ ଭଲସେ ବ୍ୟବହାର କରିପାରିବା ଫାଷ୍ଟ୍ କ'ଣ କରିବା ନା ଆମେ ସବୁବେଳେ ରୋଷେଇ କରିବା ପୂର୍ବରୁ ଆମେ ପ୍ରଥମେ ପରୀକ୍ଷା କରିବା ଯେ ଚେକ୍ କରିବା ଯେ ଦେଖିବା ଗ୍ୟାସ୍ଟା ଆମେ ଅନ୍ ଅଛି କି ଅଫ୍ ଅଛି ବୋଲି ଯଦି ଆମେ ସବୁ ରୋଷେଇ କରିବାପରେ ମଧ୍ୟ ଆମେ ଗ୍ୟାସ୍କୁ ଭଲ ଭାବରେ ବନ୍ଦ କରିବା ଏବଂ ଗ୍ୟାସ୍ ଯେତେବେଳେ ଆମେ ଅନ୍ କରୁଛେ କିମ୍ବା ଆମେ ଚୁଲା ଲଗାଉଛେ ସେତେବେଳେ ଆମେ ଭଲସେ ଦେଖିବା ଗ୍ୟାସ୍ ସିଲିଣ୍ଡର୍ ଅନ୍ ହେଇଛି କି ଅଫ୍ ହେଇଛି ତା'ପରେ ଆମେ ଯେଉଁ ଘରେ ରୋଷେଇ କରୁଛେ ସେ ରୋଷେଇ ଘରକୁ ବନ୍ଦ କରିବା ନାହିଁ ଖୋ ଖୋଲା ରଖିବା